ହଁ ହ୍ୟାଲୋ ହଁ ହ୍ୟାଲୋ ଭଞ୍ଜନଗର ଉପଖଣ୍ଡ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ହଁ ଆମର ଅପରେସନର ସୁବିଧା ଅଛି ବେଡ଼ ବି ଅଛି ଆଉ ଆମର ବାହାରୁ ଡାକ୍ତରମାନେ ବି ଆସୁଛନ୍ତି ଭଲ ଚିକିତ୍ସା ବି କରନ୍ତି ଆଉ ଯେଉଁ ଦିନ ଭଲ ସେ ଆମର ଗଭର୍ଣ୍ଣମେଣ୍ଟ ହଁ ହଁ ଅଛି ଆମର ସେ ସୁବିଧା ବି ଅଛି ଆମର ମେଡ଼ିକାଲ୍ରେ କରାଯାଏ ସେ ସବୁ

ହଁ ହଁ କିଛି ଆସୁବିଧା ନାହିଁ ଆପଣ ଆସନ୍ତୁ ନିରାପଦରେ ଆପଣ ଆମର ଏଇଠି ବାହାରୁ ବି ଡକ୍ଟର ଆସୁଛନ୍ତି ଭଲ ଚିକିତ୍ସା କରନ୍ତି ଆମର ଆମର ଏଇଠି ବେଡ଼ ସୁବିଧା ରହିଛି ଡାକ୍ଟର ମାନଙ୍କ ଠିକ୍ ଠିକ୍ ଟାଇମରେ ଆପଣମାନଙ୍କୁ ଆସିକି ଚେକଅପ୍ କରିବେ ଆଉ ନର୍ସମାନେ ଆପଣଙ୍କର ଦେହ ପ୍ରତି ଯତ୍ନ ନେବେ ଆଉ ମେଡ଼ିସିନ ପତ୍ର ଠିକ୍ ଟାଇମରେ ସବୁ ମେଡ଼ିସିନ୍ ଆପଣ ଆପଣଙ୍କୁ ମିଳିବ ହଁ ଆମର ଆସନ୍ତି ବାହାରୁ ଆସନ୍ତି ଡକ୍ଟରମାନେ ଆସିକି ଆପଣଙ୍କର କ'ଣ ଅସୁବିଧା କ'ଣ ସବୁ ଚେକ୍ କରି ଯାଆନ୍ତି ହଁ ନାହିଁ କିଛି ଅସୁବିଧା ନାହିଁ ଆପଣ ଆସିକି ଆମର ଏଇଠି ବହୁତ ପ୍ରକାର ସୁବିଧା ରହିଛି ଆପଣ ଆସି କି ଟେଷ୍ଟ ବି କରିପାରିବେ କିଛି ଅସୁବିଧା ନାହିଁ ହଁ ଆପଣ କାର୍ଡ଼ ମାଧ୍ୟମରେ ଆପଣଙ୍କର ଯାହା ବି ଯେଉଁ ମେଡି଼ସିନ ପତ୍ର ଆପଣଙ୍କ ଦ୍ୱାରା ଯାହା ଖର୍ଚ୍ଚ ହବ ଆପଣ ଯାହା ସବୁ ଆପଣ କାର୍ଡ଼ ଦ୍ୱାରା ଆପଣ ପାଇପାରିବେ କିଛି ଅସୁବିଧା ନାହିଁ ଆପଣଙ୍କୁ ପଇସା ବି ଦେବାକୁ ପଡ଼ିବନି ଆପଣ କାର୍ଡ଼ ଦ୍ୱାରା ଆପଣ ମେଡ଼ିସିନ୍ ପାଇ ପାରିବେ କିଛି ଅସୁବିଧା ନାହିଁ

ନାଁ ନାଁ ନାଁ କିଛି ଅସୁବିଧା ନାହିଁ ଆମର ମେଡ଼ିସିନ ଷ୍ଟୋରରେ ଆମର ଅଛି ଆମର ମେଡ଼ିକାଲରେ ସେଇଠି ଆପଣ ଯଦି କାର୍ଡ଼ଟି କାର୍ଡଟି ଦେବେ ଦେବେ ବୋଲେ ଆପଣଙ୍କୁ ମେଡ଼ିସିନ ମାଗଣାରେ ମିଳିବ କିଛି ଅସୁବିଧା ନାହିଁ ସେହି ସହାୟତରେ ଆପଣକୁ ଆପଣଙ୍କୁ ନର୍ସମାନେ ସବୁ ଦେଖାଇ ଦେବେ ଆପଣ କ'ଣ ସବୁ ଅସୁବିଧା ନାହିଁ କିଛି ସେମିତି କିଛି ଅସୁବିଧା ନାହିଁ ଆପଣ ଆସିଲେ ବି ଗୋଟେ ଦିନରେ ରହି ପାରିବେ କିଛି ଅସୁବିଧା ନାହିଁ ଆପଣ ଆସିଲା ବେଳେ ଆପଣ ଚେକ୍ ଚେକ୍ ଚାକ୍ କରାହବ ରିପୋର୍ଟଗୁଡ଼ାକ କଢ଼ା ହେବ ରିପୋର୍ଟ କାଢ଼ିଲେ ଆପଣଙ୍କୁ ପ୍ରାୟ ଗୋଟେ ଦିନି ଦୁଇ ଦିନ ଲାଗେ ଆପଣଙ୍କ ପରେ ହଁ ହଁ କିଛି ଅସୁବିଧା ନାହିଁ ଆପଣ ଆସିପାରନ୍ତି